ହ୍ୟାଲୋ ଭାଇ ପୁରୀ ଯିବାର ଅଛି ତୁମ ନମ୍ବରଟା ମୋର ଗୋଟିଏ ସାଙ୍ଗ ଦେଇଥିଲା ତୁମର ଗୋଟିଏ ବୋଲେରୋଟିଏ ଅଛି ସେଭେନ ସିଟରଟିଏ ଆମକୁ ଟିକିଏ ଚାରି ଜଣ ଯିବାର ଅଛି ପୁରୀ ତ ଆମକୁ ଟିକିଏ କେତେ ଟଙ୍କା କ'ଣ ଲାଗୁଛି କ'ଣ କିଲୋମିଟର ହିସାବରେ ଭଡ଼ା ନେଉଛ ନା ନାହିଁ ଟୋଟାଲ ଡାଇରେକ୍ଟ ରଣପୁରରୁ ପୁରୀ ଟିକିଏ ଆମକୁ ଟିକିଏ ଫୋନ୍ କରିକି ଟିକିଏ ଜଣାନ୍ତୁ